ଭାରତରେ ବିଭିନ୍ନ ଜାଗାରେ ଓଡ଼ିଆ ଲୋକ ବାସ କରନ୍ତି ଯାହାକି ଗଞ୍ଜାମ ଗଞ୍ଜାମରୁ ବେଶୀ ଲୋକ ଗୁଜୁରାଟରେ ଯାଇକି ବାସ କରନ୍ତି ଗୁଜୁରାଟରେ ଯେପରି ସବୁ ଧୁମଧାମରେ ପାଳନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଯାହା ଯାହା ସବୁ କରନ୍ତି ଓଡ଼ିଶାରେ ବି ତାହା ତାହା ସବୁ ହୋଇଥାଏ ଓଡ଼ିଶାରେ କିନ୍ତୁ ତାରିଖ ଅନୁସାରେ ଦେଖିଲା ସେ ଓଡ଼ିଶାରେ ଏକ ଗୋଟେ ବର୍ଷ ଗୋଟେ ତାରିଖ ଅଧିକ ଥିଲେ ଗୁଜୁରାଟରେ ଗୋଟେ ତାରିଖ କମରେ ଥାଏ କିନ୍ତୁ ଯେତିକ୍ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶାରେ ଯାହା ଯାହା ହୋଇଥାଏ ଗୁଜୁରାଟରେ ରହୁଥିବା ଓଡ଼ିଆ ଲୋକମାନେ ତାହା ତାହା ସବୁ କାର୍ଯ୍ୟକ୍ରମ କରିଥାନ୍ତି ଧୁମ୍ଧାମ୍ରେ ବାଜା ଗୀତ ସଙ୍ଗୀତ ମିଠାପଣା ଯାହା ଯାହା ସବୁ ହେବା କଥା ତାହା ତାହା ହେଇ ଥାଉଛି ଏତି କିନ୍ତୁ କିନ୍ତୁ ଓଡ଼ିଶାରେ ରହୁଥିବା ଲୋକମାନେ ନୂଆଖାଇରେ ନୂଆ ଡ୍ରେସ୍ ଏବଂ ଗଣେଶ ପୂଜାରେ ଗଣେଶ ମୂର୍ତ୍ତି ଆଣିବା ଭସାଣିୀରେ ଭସେଇବା ମାଣବସା ଗୁରୁବାର ଏବଂ ହୋଲି ଦିନ ବିଭିନ୍ନ ପ୍ରକାର ଭାଙ୍ଗ ଲସି ପିଇକିରି ହୋଲି ଖେଳିବା ସବୁ ଗୁଜୁରାଟରେ ବି ହେଉଥାଏ ଗୁଜୁରାଟରେ ବି ଓଡ଼ିଆ ଲୋକମାନେ ସେ ସବୁ ସବୁ ଯାତ୍ରାକୁ ପାଳନ କରିଥାନ୍ତି ଏବଂ ଧୁମ୍ଧାମ୍ରେ ମାଣବସା ଏବଂ ଦୀପାବଳି ଗଣେଶ ପୂଜା ସିଆରେ ବେଶୀରେ ଗଣେଶ ପୂଜାକୁ ବେଶୀ ଗୁରୁତ୍ୱ ଦେଇଥାନ୍ତି ସିଆର ଗଣେଶ ପୂଜାରେ ଧୁମଧାମରେ ମୂର୍ତ୍ତି ଆଣିବେ ପୂଜା କରିବେ ଏବଂ ତାହାକୁ ଏକଦମ୍ ଦୀର୍ଘ ବାର ଦିନ ଯାଇ ସେ ସେ ପୋଗ୍ରାମ୍କୁ ପାଳନ କରିବେ ଏବଂ ସେଆ ଏସବୁ ପାଳନ ହେଲା ପରେ ସମୁଦ୍ରକୂଳରେ ନେଇକିରି ଏବଂ ସେଇଆକୁ ଭସେଇ ଦେଇଥାନ୍ତି